ମୁଁ ଯେତେବେଳେ ଅଷ୍ଟମରେ ପଢ଼ୁଥିଲି ସେତେବେଳେ ମୋ ବାପା ମା' ବାହାରକୁ ଯାଇଥିଲେ ବୁଲିବା ପାଇଁ ଆଉ ମୋତେ କହିଦେଇ ଯାଇଥିଲେ ରୋଷେଇ କରିବା ପାଇଁ ଆଉ କାଠଚୁଲି ଲଗାଇବା ପାଇଁ ବହୁତ କଷ୍ଟ ହେଲା ତଥାପି ବହୁତ କଷ୍ଟରେ ଚୁଲି ଲଗାଇଲି ଲଗାଇକି ଭାତହାଣ୍ଡି ବସାଇଲି ଚାଉଳ ଧୋଇକି ପକାଇଲି ଭାତ ଗାଳିଲି ତା'ପରେ ତରକାରୀ କରିବା ପାଇଁକା ପରିବାପତ୍ର କାଟିଲି କାଟିକି ଏ ମସଲା ବାଟିଲି ମସଲା ବାଟିକି ତରକାରୀ କଲି ତରକାରୀ କଲାବେଳକୁ ବାଇଗଣ ପକାଇଲା ବେଳକୁ ବାଇଗଣ ଜମା ପାଣିରେ ବୁଡ଼ିଲାନି କିନ୍ତୁ ବୁଡ଼ିବା ପର୍ଯ୍ୟନ୍ତ ପାଣି ଦେଲି ତଥାପି ବି ବାଇଗଣ ବୁଡ଼ିଲାନି ଯାହା ତରକାରୀ ପୂରା ପାଣିଆ ହେଇଯାଇଥିଲା ବାପା ମା' ଆସି ଦେଖିଲେ କହିଲେ କ'ଣ ବାଇଗଣଟା ବୁଡ଼େ ସେଥିଲାଗି ତରକାରୀଟା ପାଣି ହେଇଗଲା